ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚୋଟି ସଂଖ୍ୟା କହି ପାରିବି ସାତଶହ ଅଶୀ ଦୁଇ ହଜାର ତିନିଶହ ପଞ୍ଚସ୍ତୋରି ତେୟାଳିଶ ହଜାର ପାଞ୍ଚଶହ ପଚିଶ ଦୁଇ ଲକ୍ଷ ବାର ହଜାର ତିନିଶହ ଚବିଶ ପାଞ୍ଚ ଲକ୍ଷ ଚାଳିଶ ହଜାର ସାତଶହ ସତାଅଶୀ